ହ୍ୟାଲୋ ହୋଟେଲ୍ ବାସନ୍ତୀରୁ କହୁଥିଲେ କି ମୁଁ ଆପଣଙ୍କ ହୋଟେଲ୍ ବାସନ୍ତୀରୁ ଚିଲି ଚିକେନ୍ ଅର୍ଡ଼ର୍ କରିଥିଲି କିନ୍ତୁ ଆପଣ ବିରିୟାନି ଦେଇ ଦେଇଛନ୍ତି ମୁଁ ବିରିୟାନି ଖାଇପାରିବିନି ଦୟାକରି ଆପଣଙ୍କ ଅର୍ଡ଼ର୍ ନେଇ ଯାଅ ନେଇଯାଅ ଯଦି ଆପଣ ଚିଲ୍ଲି ଚିକେନ୍ ଦେଇଥାନ୍ତ ମୁଁ ଅର୍ଡ଼ର୍ ନେଇଥାନ୍ତି ଦୟାକରି ଏ ଅର୍ଡ଼ର୍ ନେଇଯାଅ ଏବଂ ମୁଁ ଏ ଅର୍ଡ଼ର୍ର ପଇସା ଦେଇପାରିବି ନାହିଁ କାରଣ ମୁଁ ଚିଲ୍ଲି ଚିକେନ୍ ଅର୍ଡ଼ର୍ କରିଛି କିନ୍ତୁ ଆପଣ ବିରିୟାନି ଦେଇଯାଇଛନ୍ତି ମୁଁ ଏ ଅର୍ଡ଼ର୍ ମୁଁ ଏ ଅର୍ଡ଼ର୍ର ପଇସା ଦେଇପାରିବିନି ତେଣୁକରି ଏ ଅର୍ଡ଼ର୍ର ନେଇଯାଅ ଧନ୍ୟବାଦ ଦୟାକରି ଆପଣଙ୍କ ଡେଲିଭରି ମ୍ୟାନ୍କୁ କୁହନ୍ତୁ କି ଆସିକିନା ଏ ବିରିୟାନୀ ନେଇଯିବାକୁ ଧନ୍ୟବାଦ